ହ୍ୟାଲୋ ହଁ ନାଇଁ ଏଇଟା ଖରା ଲାଗି ନାଇଁ ହଉଛେ ଇ ଅ ହ ଆଉ କେନ୍ତା କେନ୍ତା କେନ୍ତା ଆମର ଇନୁ ତ ଯାହା ବି ଜିତିଲା ବୋଲ ହୁଁ କଥା କେନ୍ତା ଯାହା ବି ହଉ ସବୁଆଡ଼େ ହଁ ସବୁଆଡ଼େ ବି ଜେ ପି ହିଁ ଜିତୁଛି ହେଲେ ବିଜେ ବି ଜେ ଡ଼ି ହେଇ ଯାଇଛି ତ ଯେନ୍ତା ବି ହଉ ଆମର ଏନ ହଁ

ଏଇନେ କାମ୍ କରୁଛି ସେ ହଁ ହଁ ହଁ ହଉ ହଉ ଠିକ୍ ଅଛି ହଁ ହଁ ହଁ କିଏ ଚାଉଲ୍ ଦଉଛେ କିଏ ଚାଉଲ୍ ଦଉଛେ ଯେ ହଁ ରାଜନୀତି କଥା ହବ ହଁ ତ ହଁ ଯାହା ହଉ ସୋନପୁର ପାର୍କଟା ଏକ ନମ୍ବର୍ ହେଇ ଗଲା ନ ହ ହୁଁ